ଆମ ଅଞ୍ଚଳରେ ଥିବା ଜାଗୁଳେଇ ବୁକ୍ଷ୍ଟୋର୍ଠାରୁ ଆମେ ଦରକାର ଜିନିଷ ବହି ସବୁ ଏଠାରେ କିଣାକିଣି କରୁ ନିକଟରେ ଆମର କୌଣସି ଶସ୍ତା ସେକେଣ୍ଡେରୀ ଏଣ୍ଡ ବୁକ୍ଷ୍ଟୋର୍ ସେଇଠି ନାହିଁ ଯେହେତୁ ଆମେ ସେହି ଯେଉଁ ଜାଗୁଳେଇ ବୁକ୍ଷ୍ଟୋର୍ ଠାରୁ ଆମର ଯେତେବେଳେ ଯେଉଁ ସେହି ବହି ଦୋକାନରୁ ଯେକୌଣସି ଦରକାର ବହି ଆମେ ଖୋଜିବା ଆମେ ସେହି ବହି ଦୋକାନରୁ ହିଁ ଆମେ ପାଇପାରିବା ସେହି ବହି ଦୋକାନରୁ ହିଁ ଆମେ ଜିନିଷ ଯାହା ବି ଆମର ବହି ଯେତେବେଳେ ଆବଶ୍ୟକତା ପଡ଼େ ଆମେ ସେହି ବୁକ୍ଷ୍ଟୋର୍ରୁ ହିଁ ଆମେ ବହି ଦୋକାନରୁ ହିଁ ଆମେ ବହି କିଣୁ